ମନୋରଞ୍ଜନ ଶିଳ୍ପୀରେ ଯେଉଁ କ୍ରୀଡ଼ାର ଭୂମିକା ଆମର ବହୁତ ଗୁରୁତ୍ଵପୁର୍ଣ୍ଣ କାରଣ ଆଜି ଯେଉଁ ଆମେ ଫିଲ୍ମ୍ ବା ଚଳଚ୍ଚିତ୍ର ଯେଉଁ ଆମେ ଦେଖୁଛୁ ତାହା ଭିତରେ ଆମର ବହୁତ ଚଳଚ୍ଚିତ୍ର ଆମର ଖେ ପୁରା ଖେଳାଳୀଙ୍କ ଉପରେ ବନାଯାଇଛି ବା ତିଆରି ହେଉଛି ଖେଳର ପ୍ରଥମ ଯେଉଁ ଆମକୁ ଦେଖିବାକୁ ମିିଳୁଛି ଯେଉଁ ହକି ଖେଳ ଆମର ଓଡ଼ିଶାର ପ୍ରଥମ ସେଟା ଗୋଟେ ରାଷ୍ଟ୍ରୀୟ ଖେଳ ହକି ଆମ ଓଡ଼ିଶାର

ଖେଳର ଭୂମିକା ଆମର ଜୀବନର ବହୁତ ଗୁରୁତ୍ୱପୂର୍ଣ୍ଣ ଚଳଚିତ୍ର ବି ଆମକୁ ଦେଖାଉଛି ଖେଳ ସାଧାରଣ ଜୀବନରେ ବି ଖେଳିବା ଦରକାର ସମସ୍ତଙ୍କୁ ଖେଳ ଏକ ଜୀବନର ଏକ ଅଭୂମିକା ବା ତାତ୍ପର୍ଯ୍ୟ ଯାହା ଆମେ ଜୀବନ କେବେ ନା କେବେ ଖେଳୁଛି ଏବଂ ଫିଲ୍ମରେ ଆମକୁ ଏଥିପାଇଁ ଯେଉଁ ଚଳଚ୍ଚିତ୍ରରେ ଆମେ ଏ ଆମକୁ ଦେଖାଉଛି ଯେ ଖେଳ ଆମେ ଘରଠୁ ଆମର ଗରିବ ଘର ପିଲାମାନେ ଯାହାକୁ ଆମେ ଖେଳିବାକୁ ଛାଡ଼ୁନୁ ଯେ ଆମ ତୁ ଖେଳିବାକୁ ଯାନା ଖେଳିବାକୁ ଏମିତି ଖେଳିକରିନା କ'ଣ ହବ ମେ ଖେଳ ବି ବହୁତ ଖେଳର ଯଦି ମନ ଦେଇକିନା ଖେଳିବା ତାହେଲେ ଖେଳ ବି ଗୋଟେ ସଫଳଦାୟକ ଏକ ଅର୍ଥମୟ ଅଭିଯାନର ଏକ ମାଧ୍ୟମିକ ହୋଇଯିବ ଖେଳ ଏମିତି ଏକ ଜିନିଷ ଯାହା ଆମେ ଦେଖୁଛୁ ଯେ ଏମ୍ ଏସ୍ ଧୋନୀ ଗୋଟେ ଫିଲ୍ମ ବା ଚଳଚିତ୍ର ଗୋଟେ ବାହାରି ଥିଲା ଯେଉଁ ଦେଖୁଛି ତାର ତ କଷ୍ଟକର ଜୀବନ ସେ ଜୀବନରେ କେମିତି କଷ୍ଟ କରିକି ନାଁ କରିଗଲା ଯାହାକୁ ବହୁତ ପ୍ରେରଣା ମିଳେ ଯେ ଜୀବନର ଯଦି କଷ୍ଟ ନ କରିବା ତାହେଲେ କିଛି ହେବ ନାହିଁ ପ୍ରଥମତଃ ସେ ଖେଳ ହେଉ ବା କାମ ହେଉ ଏତିକି ମୋର ଖେଳ ବିଷୟରେ ବକ୍ତବ୍ୟ ରହୁଛି ଯେ ସମସ୍ତେ ଖେଲିବା ଦରକାର ମାଆ ବାପାରୁ ବି ପିଲାମାନଙ୍କୁ ଖେଳିବାକୁ ଦେବା ଦରକାର